ଭବିଷ୍ୟତରେ ଆମ ଓଡ଼ିଆ ଭାଷାକୁ ପ୍ରୋତ୍ସାହନ ଏବଂ ସଂରକ୍ଷିତ କିପରି କରାଯିବ ସେଥିପାଇଁ ପ୍ରଥମତଃ ସମସ୍ତେ ଆଗେ ନିଜ ମାତୃଭାଷାକୁ ସମ୍ମାନ ଦେବା ଏବଂ ସମସ୍ତେ ଭାଷା ପ୍ରତି ସଜାଗ ରହିବା ଆଉ ସାହିତ୍ୟିକ ଭାଷା କିମ୍ବା ଓଡ଼ିଆ ଭାଷା ଆମ ଓଡ଼ିଆ ପରମ୍ପରାର ପ୍ରଚୁର ବ୍ୟବହାର କରିବା ଏବେ ଆଜିକାଲିର ପିଲାମାନେ ସବୁ ଇଂଲିଶ ହିନ୍ଦୀ ଏସବୁ କହୁଛନ୍ତି ତାହାର ମାତ୍ରଟା ଟିକିଏ କମେଇ ନିଜ ମାତୃଭାଷା ପ୍ରତି କେମିତି ସମ୍ମାନ ଦେବା ଏବଂ କହିବା ତା ପାଇଁ ଗୋଟିଏ ସଜାଗ ରହିବା ଦରକାର ଏବଂ ଯେଉଁ ଇଂଲିଶ କି ହିନ୍ଦୀ ଯେଉଁ ଲ୍ୟାପଟପ୍ କିମ୍ବା କମ୍ପ୍ୟୁଟର ମୋବାଇଲ୍ରେ ବାହାରୁଛି ପ୍ରତ୍ୟେକ ରାଜ୍ୟ ପାଇଁ ସ୍ୱତନ୍ତ୍ର କି' ବଟମ ରଖାଯାଉ ରଖିଲେ ସମସ୍ତେ ଧର ସାଧାରଣତଃ ଗୋଟିଏ ପିଲା ଷଷ୍ଠ ସପ୍ତମ ପଢ଼ୁଛି ଆଉ ପାଠ ପଢ଼ୁନି ତା ପରିବାର ଯୋଗୁଁ ହେଉ କିମ୍ବା ଗରିବ ହେଉ କିମ୍ବା କୌଣସି କାରଣରୁ ହେଉ ସେ ଯଦି ମୋବାଇଲ ଧରୁଛି ଇଂଲିଶରେ ସେ ବି ଜାଣିପାରୁଛି ଇଂଲିଶରେ କଲ୍ କରୁଛି ଇଂଲିଶରେ କହୁଛି ଇଂଲିଶ ତ ଆମ ପରମ୍ପରା ଆମ ଭାଷା ନୁହେଁ ତେଣୁ ଆମ ଭାଷା ପାଇଁ ପ୍ରଥମେ ଆମେ ଏ ଗୁଡ଼ିକ ପ୍ରତି ସଜାଗ ରହିବା ଦରକାର